ମୁଁ ନିଜ ଫାର୍ମର ଆର୍ଥିକ ଦିଗ ପାଇଁ ଅନେକ ଯୋଜନାର ସାହାଯ୍ୟ ନେଇପାରିବି ଯେମିତିକି କାଳିଆ ଯୋଜନା ଯେଉଁଟାକି ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସେ ଏମିତି ସବୁ ଯୋଜନାରୁ ମୁଁ କିଛି ଋଣ ନେଇକି ନିଜ ଫାର୍ମର ଆର୍ଥିକ ଦିଗ ପାଇଁ ଲଗାଇ ପାରିବି ଏମିତି ଋଣ ନେବା ଦ୍ୱାରା ମୁଁ ରାଜ୍ୟ ସରକାରଙ୍କର ସେହି ଯୋଜନାର ଉପକୃତ ହେଇପାରିବି ମୋ ଫାର୍ମର ଆର୍ଥିକ ଦିଗ ପାଇଁ ବହୁତ ସାହାଯ୍ୟ ହେଇପାରିବ ଯାହାଦ୍ୱାରାକି ଏଇ ଟଙ୍କା ମୋ ଫାର୍ମର ଆର୍ଥିକ ଦିଗରେ ବିନିଯୋଗ କରିବା ଦ୍ୱାରା ମୋତେ ବହୁତ ଭଲ ଫାଇଦା ମଧ୍ୟ ହେଇପାରିବ ଯେହେତୁ ଅର୍ଥନୀତିକ ଦିଗରେ ଏହା ମୋତେ ବହୁତ ସାହାଯ୍ୟ ହେଇପାରିବ ଯାହାଦ୍ୱାରା କି ମୁଁ ମୋର ଫାର୍ମର ବହୁତ ଭଲ ଭାବରେ ପରିଚାଳନା କରିପାରିବି ଏବଂ ସରକାରଙ୍କର ଏହି ଯୋଜନା ସବୁ ଦ୍ୱାରା ମୋତେ ବହୁତ ଉପକୃତ ମଧ୍ୟ ମିଳିଛି